ହଁ ହ୍ୟାଲୋ କାଳିଆ ହୋଟେଲକୁ ଲାଗିଛିକି ହଁ ମୁଁ ଦହ୍ୟାରୁ କହୁଥିଲି ଗୋପାଳ କୃଷ୍ଣ ଦାସ ମୋ'ର ସାନଭାଇର ବାହାଘର ଥିଲା ତ' ସେଥିପାଇଁ କଲ କରିଥିଲି ହଁ ଆଉ ସାଧା ମିଲ୍ କଣ କଣ ଅଫର ଅଛି ଭାତ ଡାଲି ତରକାରୀ ସାଲାଡ଼ ପାମ୍ପଡ଼ ହଁ ହେଉ ହେଉ ବହୁତ ଟିକିଏ ରେଟ ହୋଇଯାଉଛି ହେଉ ଟିକିଏ କମ୍ କରିବ ହଁ ହଁ ଆଉ ମାଛ ମାଂସ ଅଣ୍ଡା ମଟନ ପୋଡ଼ା ମଟନ ପୋଡ଼ା ଚିକେନ ହେଉ ସବୁ ହୋଇପାରିବ ତ ହଁ ଆଉ ଚିଙ୍ଗୁଡ଼ି ହଁ ହଁ ଠିକ ଅଛି ହଉ ଆଉ ଆଉ କ'ଣ କ'ଣ ସୁବିଧା ଅଛି ସେ'ଠି ସବୁ ସୁବିଧା ଅଛି ହେଉ ଆଉ ଆଉ ତା'ହେଲେ କ'ଣ କ'ଣ ଅଫର ମିଳିବ ହେଉ ରୁମ୍ ହଁ ହେଉ ଠିକ୍ ଅଛି ହେଉ ସେଇଠିକୁ ଗଲେ ମୁଁ ଭଲସେ କଥା ହେବା ଏବେ ବ୍ୟସ୍ତରେ ଅଛି ହେଉ ଠିକ୍ ଅଛି ରଖୁଛି ହଁ